ଆମର୍ ଘରେ ଆମ୍ବ୍ ବଗିଚା ଲଗେଇଛୁଁ ବହୁତ୍ ଆମ୍ବ୍ ଫଲ୍ସି ବଜାର୍ କେ ବିକି ନେସୁଁ ଗାଁ ଗାଉଁଲିରେ ବିକ୍ସୁଁ

ଟା ଗଛ୍ ଲଗା ହେଇଛେ ସବୁ ଗଛ୍ ପୁରା ଭଲ୍ସେ ଆମ୍ବ୍ ଫଲୁଛେ କିଲୋ ପଚାଶ୍ ଷାଠେ ବିକା ହେଉଛେ ଆରୁ ଆମ୍ବ୍ ବଗିଚା ବି ବହୁତ୍ ଭଲ୍ ଅଛେ ଏବେ ଇ'ଟା ବଉଲ୍ ବଉଲ୍ ଆସ୍ଲା ନ ଆରୁ ସେ ସିଜନ୍ରେ ବହୁତ୍ ବିକ୍ରି ବି ହେସି ବଜାର୍ ମାନ୍ଙ୍କେ ବି ବିକି ନେସୁଁ ଘରେ ବି ଗାଁ ଗଅଁଲି ସବୁ ଘିନି ବିକି ନି ମାନେ ଆଏସନ୍ ଭଲ୍ସେ ବିକ୍ସୁଁ ବହୁତ୍ ରେଟ୍ ବି ନି ଲଗଉଁ ଠିକ୍ ହିସାବ୍ରେ ରେଟ୍ ଲଗାସୁଁ ଘିନି ମାନେ ଆଏସନ୍